ହଁ ମ୍ୟାମ୍ ନମସ୍କାର ହଁ ମୁଁ ମୋ ପୁଅକୁ ନେଇ ମୋ ପୁଅକୁ ଆପଣଙ୍କ କତିକି ନେଇଥିଲି ଡାନ୍ସ ଶିଖାଇବା ପାଇଁ ଆପଣ ଟ୍ୟୁଟୋର୍କୁ ଟ୍ୟୁଇଟର୍ ବନ୍ଦ ଅଛି ତ ଆପଣ ପୋଲିସ୍ ଷ୍ଟେସନ୍ ପୋଲିସ୍ ଷ୍ଟେସନ୍ରେ ଏଫ୍ ଆଇ ଆର୍ କଲେନି ତ କ'ଣ ହେଲା

ଆଉ ପଇସା ମାସକୁ ମାସ ନେଉଛନ୍ତି ଆଉ ଆମେ କ'ଣ କରିବୁ ଡ୍ୟାନ୍ସ ଦେଖିଲାକୁ ଶିଖି ପାରୁନାହାନ୍ତି ଆଉ ପଠାଇବୁନି ତ ଆମ ପିଲାମାନେ ପୁଣି ଶିଖିବେ ପୁଣି କେମିତି ଅଧାରୁ ରହିଯିବେ ନା ଚେଷ୍ଟା ଜାରି ରହିଲେ ଆମ ପିଲାମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି ନା ଯେତେଦିନ ଆପଣଙ୍କ ଟ୍ୟୁଟୋରିଆଲ୍ ବନ୍ଦ ରହିବ ସେତେଦିନ ୟାଙ୍କ ଶିଖି ପାରିବେନି ଆମ ପିଲାମାନେ କିଛି କେବେ ବାହାର କରିବେ ଏଠି ବି ହୋ ହୋଲା ହେଉଛନ୍ତି ବୋଲି ଆପଣ ଇଏ କରୁଛନ୍ତି ପୁଣି ଯଦି ସେଠି କ'ଣ କିଛି ଡିଷ୍ଟର୍ବାନ୍ସ ହେବ ବୋଲି ପୁଣି ଯଦି କିଛି ହୁଏ

ଆମ ପିଲାମାନଙ୍କ ଭବିଷ୍ୟତଟା ଟିକେ ଦେଖନା ମାସକୁ ମାସ ପଇସାଟା ଯାଉଛି ସେ ଶିଖି ପାରୁନାହାନ୍ତି ତ ଏଇଟା ଆମ ଲସ୍ ହେଉଛି ନା ଆଜ୍ଞା ନମସ୍କାର